ହ୍ୟାଲୋ ସଂଘମିତ୍ରା ମ୍ୟାମ୍ କହୁଛନ୍ତି ଆଜି ସ୍କୁଲ୍ ଆସିନାହାଁନ୍ତି ତ ସେଥିପାଇଁ ଆପଣଙ୍କୁ କଲ୍ କଲି ସେ ରାମ ବୋଲି ପିଲାଟି ବହୁତ ହଇରାଣ କରୁଛି ତାର ହଁ ତାର ବହୁତ ପ୍ରୋବ୍ଲେମ୍ ସେ ପିଲାଙ୍କୁ ପଢ଼େଇ ଦଉନି ତା ନିଜେ ବି ପଢ଼ୁନି ବହୁତ ପ୍ରୋବ୍ଲେମ୍ କରୁଛି ହୁଁ ତା ପାଇଁ ଆମେ କ'ଣ ପନିସମେଣ୍ଟ୍ ରଖିବା

ସିଏ ତ ନିଜେ ପଢ଼ୁନି ପିଲାମାନଙ୍କୁ ବି ସିଏ ହଇରାଣ କରୁଛି ହଁ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କଲି ଆପଣ ଯେହେତୁ ଆସିନାହାନ୍ତି କ'ଣ କରିବା କୁହନ୍ତୁ ଠିକ୍ ଅଛି ତ ଆପଣ କାଲି ଆସନ୍ତୁ ଆମେ କଥା ହେଇକି ଯାହେଲେ ଗୋଟେ ଫାଇନାଲ୍ କରିବା ସେ ପିଲାକୁ ମୁଁ ତ ପାରୁନି ଯେତେ ତାକୁ ବୁଝେଇଲେ ବି ସେ ବୁଝିବାର ନାହିଁ ତାପାଇଁ ଅନ୍ୟ ଗାର୍ଡ଼ିଆନ୍ ମାନେ ପିଲାଙ୍କୁ ନେଇଯିବାକୁ ବାହାରିଲେଣି ତ ପଢ଼ିବାକୁ ଡିଷ୍ଟର୍ବ ହେଉଛି ତାଙ୍କର ହଉ ଠିକ୍ ଅଛି ଆପଣ ଆସନ୍ତୁ କଥା ହେବା ମୁଁ ରହୁଛି ନମସ୍କାର